ହ୍ୟାଲୋ ହଁ ସାଇକେଲ ଦୋକାନୀ ଆପଣ ଜାଲବନ୍ଧରୁ କହୁଛନ୍ତି ତ ଆଜ୍ଞା ମୋର ଗୋଟେ ସାଇକେଲ ଦରକାର ଥିଲା ମୁଁ କଲେଜ ଯିବା ପାଇଁ ଗୋଟେ ସାଇକେଲ କିଣିବାର ଥିଲା ଏଁ ତ ମୁଁ ଆପଣଙ୍କୁ କଲ୍ କଲି ଆପଣଙ୍କ ଦୋକାନ ଯେହେତୁ ବଡ଼ ମାର୍କେଟ୍ରେ ସେଥିପାଇଁ ମୁଁ ଆପଣଙ୍କୁ କଲ୍ କଲି ଆପଣଙ୍କର ଯେଉଁ ସାଇକେଲ ଷ୍ଟୋର୍ ଅଛି ସେ ସାଇକେଲ ଷ୍ଟୋର୍ରେ କ'ଣ କ'ଣ ସାଇକେଲ ଆଜ୍ଞା ଅଛି ଆପଣଙ୍କ ଆଜ୍ଞା ମୋର ଆଠହଜାର ଭିତରେ ହେଲେ ଗୋଟେ ସାଇକେଲ ହେଲେ ଭଲ ହୁଅନ୍ତା ଆପଣଙ୍କ କତିରେ ଆଠହଜାର କିଛି ସାଇକେଲ ମିଳିବ ଆଠହଜାର ଭିତରେ ଆଜ୍ଞା ଚବିଶ ଇଞ୍ଚିଆ ସାଇକେଲ ଯେଉଁଟା ଆସୁଛି ମାର୍କେଟ୍କୁ ବର୍ତ୍ତମାନ ବୋଧେ ସେଟା ଆସୁନି କି ନୂଆ ବୋଧେ ତା'ର ଛାଡ଼ିଛି ତ ସେଭଳି କି ସାଇକେଲ ଆପଣଙ୍କ କତରେ ଅଛି କି

ଆପଣଙ୍କର ଯେଉଁ ରହୁ ଯେଉଁ ଷ୍ଟୋର୍ ସେଠି ଛୋଟ ଛୋଟ ପିଲାମାନଙ୍କ ପାଇଁ ଯେଉଁ ସାଇକେଲ ରହୁଛି ସେ ସାଇକେଲଟା କେତେ ଟଙ୍କା ଭିତରେ ଆସୁଛି

ଛୁଆଙ୍କର ସେହି ସାତବର୍ଷ ଆଠବର୍ଷ ଭିତରେ ହୁଁ ଆଚ୍ଛା ଆଚ୍ଛା ନାହିଁ ମୋ ଭାଇଙ୍କ ପୁଅ ପାଇଁ ଗୋଟେ କିଣିବାର ଥିଲା ତ ମୋର ଗୋଟେ ଭାଇଙ୍କ ପୁଅ ପାଇଁ ଗୋଟେ ଦୁଇଟା କିଣିବାର ଥିଲା ବୁଝିପାରିଲେ ଆଉ ମୁଁ ଭାବୁଥିଲି ଆପଣଙ୍କୁ ଫୋନ କରି ଆଗେ ପଚାରିଦେବି କେମିତି କ'ଣ ରେଟ୍ ଅଛି ତା'ପରେ କିଣିବି ଆଉ ଆପଣ ଯେଉଁ ସାଇକେଲ ଯେଉଁ ଦେଉଚନ୍ତି ଯେଉଁ ପାର୍ଟ ସବୁ ଯେଉଁ ଖୋଲା ଆସୁଛି ଆପଣ ଫିଟିଂ କରୁଛନ୍ତି

ସାଇକେଲ ଆଜ୍ଞା ଯେଉଁ ସାଇକେଲ ରହୁଛି କି ଯେଉଁ ବ୍ରେକ୍ସ ରହୁଛି ଯେଉଁ ତା'ର ଯେଉଁ ରହୁଛି ଟାୟାର୍ ରହୁଛି କି ଟ୍ୟୁବ୍ ରହୁଛି ତା'ର ଭଲ ଦାମିକାଆ ଟ୍ୟୁବ୍ ଆପଣଙ୍କ କତିରେ ରହୁଛି ନା ଠିକ୍ଅଛି ଆଜ୍ଞା ମୁଁ ଯେଉଁ କହୁଛି ଯେଉଁ ସାଇକେଲ ଆପଣଙ୍କ ପାଖକୁ ଯିବି ଆପଣ ଆମ ପାଇଁ କିଛି ପଇସା ଛାଡ଼ କରିବେ ନା ସେତିକି ନେବେ

ଆଜ୍ଞା ଆଜ୍ଞା ଠିକ୍ଅଛି ଠିକ୍ଅଛି ସାର୍ ମୁଁ ଆପଣଙ୍କୁ ଭାବୁଥିଲି ଆଉ କାଲିଯିବି ବୋଲି ସାଇକେଲ ଆଣିବା ପାଇଁ ବୁଝିପାରିଲେ ଆ ଗଲେ ଆପଣଙ୍କ ସହ ଦେଖାହେବ ଆଉ ରହୁଛି ଆଜ୍ଞା